ଆମ ସଂସ୍କୃତିର ମୁଖ୍ୟ ବୃତ୍ତି ହେଉଛି କୃଷି କାମ ଲୋକମାନେ ଏହି ବୃତ୍ତିରେ ଦୂରେଇ ଯାଆନ୍ତି ନାହିଁ କାରଣ ଏହି ଫସଲ ବିନା ଲୋକର ଜୀବିକା ହେଇପାରିବନି କାରଣ ଫସଲରେ ଆମେ ଧାନ ମାଣ୍ଡିଆ ଗହମ ଇତ୍ୟାଦି ଚାଷ କରିଥାଉ ସେହି ଚାଷ ଯୋଗୁଁ ଆମର ଦେଶର ଜୀବିକା ଚଳୁଛି ଲୋକମାନେ ବୃତ୍ତିରେ ଦୂରେଇ ଯାଆନ୍ତି ନାହିଁ କାରଣ ଲୋକମାନେ ବିଭିନ୍ନ ପ୍ରକାରର ଚାଷ କରି ପ୍ରତିବର୍ଷ ସେହି ଫସଲକୁ ଖାଇକି ବଞ୍ଚି ରହିଥାନ୍ତି ଆଉ ଦେଖିବାକୁ ଗଲେ ଆମ ସଂସ୍କୃତିର ମୁଖ୍ୟ ବୃତ୍ତି ବିଭିନ୍ନ ପ୍ରକାରର କାରଣ ପଲ୍ଲୀଗ୍ରାମର କେତେ ଲୋକ ବୃତ୍ତି ଯାହାକି ସିଏ ଚାକିର କରିବି କରୁଛନ୍ତି କେତେଜଣ ମଜୁରି ଦିନୁ ମଜୁରିଆ କରିକି ବି କରୁଛନ୍ତି ତା'ପରେ ବର୍ଷକୁ କୃଷି କାମ କରିକି ବି ତାଙ୍କେ ତାଙ୍କର ଜୀବିକା ନିର୍ବାହ କରୁଛନ୍ତି ତେଣୁ ଲୋକମାନେ ବୃତ୍ତିରେ ଦୂରେଇ ଯାଆନ୍ତି ଯାଉନାହାନ୍ତି